ଆମର ପିତାମାତା ମାନେ ପାଠ ପଢ଼ିଥିଲେ କିନ୍ତୁ ଆମର ଜେଜେବାପା ଜେଜେମା' ମାନେ ଶିକ୍ଷା ସେମିତି କିଛି ତାଙ୍କର କିଛି ନ ଥିଲା ସାଧାରଣ ଶିକ୍ଷା ଥିଲା ଖାଲି ପ୍ରାଥମିକ ଶିକ୍ଷା ଥିଲା ଆଉ ବାପା ମା' ମାନେ ସେମାନେ ନିଶ୍ଚିତ ଟିକିଏ ଭଲ ପାଠ ପଢ଼ିଥିଲେ ସ୍କୁଲ କଲେଜ ଯାଇଥିଲେ ଆଉ ଆମେ ବହୁତ ଭଲ ସ୍କୁଲ କଲେଜ ୟୁନିଭରସିଟି ପର୍ଯ୍ୟନ୍ତ ଯାଇକି ପାଠ ପଢ଼ିଛୁ ଆଉ ସେତେବେଳେ ଏତେ ନ ଥିଲା ବର୍ତ୍ତମାନେ ଏଇ ଶିକ୍ଷା କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ହୋଇଛି ବହୁତ ସ୍କୁଲ କଲେଜ ୟୁନିଭରସିଟି ହେଲାଣି ଘରେ ଘରେ ଗାଁ ଗାଁରେ ସବୁ ସରକାରୀ ସ୍ତରରେ ବେସରକାରୀ ସ୍ତରରେ ବହୁତ ସ୍କୁଲ କଲେଜ ଇତ୍ୟାଦି ଖୋଲିଲାଣି ବିଦ୍ୟାଳୟ ଖୋଲିଲାଣି ବହୁତ ହେଲ୍ ଏଣ୍ଡ ହେଭେନ୍ ଆକାଶ ପାତାଳ ତଫାତ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ହୋଇଛି